ଆମର ଆଠଟି ଗ୍ରହ ରହିଅଛି ଯେଉଁଥିରେ କିି ଯେଉଁ ଗ୍ରହମାନଙ୍କ ମଧ୍ୟରୁ ଦୁଇଟି ଗ୍ରହରେ ମଣିଷ ବସବାସ କରୁ କରୁଅଛନ୍ତି ପ୍ରଥମତଃ ହେଉଛି ଆମ ପୃଥିବୀ ପୃଥିବୀ ଯେପରି ଲୋକମାନେ ବସବାସ କରୁଅଛନ୍ତି ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ଲୋକମାନେ ଏବେ ବସବାସ କରିବା ଆରମ୍ଭ କରିଦେଲେଣି ସେଠିକୁ ଅନେକ ଲୋକଙ୍କୁ ପଠାଯାଇଥିଲା ରିସର୍ଚ କରାଯାଇଥିଲା ଏବଂ ସେଥିରେ ସେମାନେ ରହିପାରିବେ କି ନାଇଁ ତାଙ୍କର ପୃଥିବୀରେ ରହିବା ବୋଲି ସୁବିଧା ହେଉଛି କି ନାଇଁ ସବୁ ଦେଖାଶୁଣା କରାଯାଇ ପର୍ଯ୍ୟବେକ୍ଷଣ କରାଯାଇ ସେଥିରେ ଲୋକମାନେ ଏବେ ରହି ଯାଇକି ରହୁଛନ୍ତି ଯାହାକି ପୃଥିବୀରେ ଯେଉଁପରି ସୁବିଧା ପୃଥିବୀ ଗ୍ରହରେ ଯେଉଁପରି ସୁବିଧା ଲୋକମାନଙ୍କୁ ରହିବାର ମିଲୁଅଛି ସେପରି ସୁବିଧା ମଙ୍ଗଳଗ୍ରହରେ ମଧ୍ୟ ଲୋକମାନଙ୍କୁ ମିଲୁଛି ମିଲୁଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ ତେଣୁ ଲୋକମାନେ ଏବେ ଯାଇକି ପୃଥିବୀ ଯେମିତି ଲୋକମାନେ ବସବାସ କରୁଛନ୍ତି ସେହିପରି ମଙ୍ଗଲପୂଜା ଘରେ ମଧ୍ୟ ବସବାସ କରିବା କରିବା କରି ବସିଲେଣି ସେମାନେ ମଙ୍ଗଳ ଗ୍ରହରେ ମଧ୍ୟ ସଠିକ୍ ଭାବରେ ପୃଥିବୀ ପରି ବସବାସ କରୁଛନ୍ତି ତାଙ୍କର ଜୀବନ ଅତି ସୁଖମୟ ହୋଉଛିି ତେଣୁ ଲୋକମାନେ ଏବେ ମଙ୍ଗଳ ଗ୍ରହକୁ ଯିବା ଯିବା କହିଲେ ଠିକ୍ ହେବ ନାହିଁ ଯାଉଛନ୍ତି ଏବଂ ସେଠି ବସବାସ କରି ରହିବାକୁ ରହିବାକୁ ଇଚ୍ଛୁକ ହିଁ ରହୁଅଛନ୍ତି ମଧ୍ୟ ସେଠି ଅନେକ ଲୋକ ଯାଇକି ବସବାସ କରି ସାରିଲେଣି